ଆଉ ଆମର ହଁ ହଁ ହେଲୋ ଏ ଘରଟା ସବୁ ପୁରୁଣା ହୋଇଗଲାଣି ଓଲ୍ଡ ଏଜ୍ ହେଲାଣି ଆଉ ତାର ଇଏ ପେଟିଙ୍ଗ ବା ଅନ୍ୟାନ୍ୟ ସବୁ କିଛି ନାହିଁ ଖାଇଗଲାଣି ଆଉ ପାଇପ୍ ଫାଇପ୍ ସବୁ ନାଇଁ କିଛି ଝଡ଼ିଗଲାଣିି ତେଣୁ ନୂଆରେ ଆଉ ଘର ଅଧା ୱୟାରିଂ କରିକି ଚିଠା କରିବା ନାଇଁ ତୁମେ ତୁମେ ଆସିଲେ ନା ତୁମେ ଆସିବ ତୁମେ ଘରୁ ତୁମେ ଆସିକି ଘରୁ ଦେଖିବ କୋଉ ପକେଇବା ଆଉ କୋଉ କମ୍ପାନୀର ସୁଇଚ୍ ବୋର୍ଡ୍ ପକେଇଲେ ଭଲ ହେବ ପକେଇବା ତାପରେ କଲେ ଆମେ କରିବା ଆଉ ଆଉ ଯାହା କେତେ ଲାଗିବ ପଏଣ୍ଟ୍ ଦେଖିବ କେତେଟା ବୋର୍ଡ୍ କୋଉଠି କୋଉଠି ବସିବ କେତେଟା ପଏଣ୍ଟ୍ ବସେଇବା ଦେଖିଲା ପରେ ଆମେ ଯୋଉଟା ଯେତିକି ପଡ଼ୁଛି ସେ ଉପରେ ରେଟ୍ ଦେବ ଆଉ ହଉ ତୁମେ ଆସିବ ଘରକୁ ଆସ

ହଁ ହଁ ହଁ ହଁ

ନାଇଁ ଅଣ୍ଡରଗ୍ରାଉଣ୍ଡ୍ କରିବାନି ଅଣ୍ଡରଗ୍ରାଉଣ୍ଡ୍ ଅଣ୍ଡରଗ୍ରାଉଣ୍ଡ୍ କଲେ ବେଶି ପଡ଼ିବ କୋଉଟା ପଡ଼ିବ କୋଉଟା କଲେ ଭଲ ହେବ ନାହିଁ ନାହିଁ ଖର୍ଚ୍ଚ ଅଣ୍ଡରଗ୍ରାଉଣ୍ଡ୍ କାହିଁକି କରିବା ନା ନାଇଁ ବାହାରେ କରିଦେବା ହଁ ହଁ ହଁ ହଁ ହଁ ହଁ ହଁ ନାଇଁ କରିବା ଯେମିତି ଦେଖିବା ସେମିତିଆ କରିବା ଆଉ ହେଲା ନ୍ୟୁ ମଡେଲ୍ କରିଦେବା ହଁ ନ୍ୟୁ ମଡେଲ୍ କରିଦେବା ଆଉ ଆଉ ଆଉ କି ବୋର୍ଡ୍ ସୁଇଚ୍ ବୋର୍ଡ୍ କେତେ ପଡ଼ୁଛି ଆଉ ଇଏ ନାଇଁ କାଠ ତ ନାହିଁ ଏ ସବୁ ହେଲାଣିି ନାଇଁ କି ମାନେ ବସିଲେ ଭଲ କାହିଁକି ନା ଏ ଉଇ ଫୁଇ ଧରିବନି କି ଖାଇବନି

କୋନାର କୋନାର ସୁଇଚ୍ ଏକା ପକେଇବା ସୁଇଚ୍ କୋନାର ସୁଇଚ୍ ଭୋଲ୍ଟ୍ ଯେତେ ପକେଇବା କୋନାର ପକେଇବା ନାଇଁକି କି ହଉ ଠିକ୍ ହଁ ହଁ ତୁମ ଆସ ହଁ ଆମେ କଥା ହୋଇଯିବା ଆଉ ହେଲା ଆସିଲେ ମିଶିଲେ କଥା ଆସିଲେ ମିଶିଲେ କଥା ହୋଇଯିବା ହଁ ଆସିଲେ ମିଶିକି କଥା ହେବା ଆଉ ରହିଲି